ଢେଙ୍କାନାଳ ଜିଲ୍ଲାରେ ଆମର ସାଂସ୍କୃତିକ ଗଜଲକ୍ଷ୍ମୀ ପୂଜା ବହୁତ ଭଲରେ ହୁଏ ସେଇଠି ପଲ୍ଲୀଶ୍ରୀମେଳା ସଂକୀର୍ତ୍ତନ କୀର୍ତ୍ତନ ବାହାରୁ ଲୋକ ଆସିକି ସେଇଠି ରହି କିଣାବିକା କରନ୍ତି ସେଇଠି ପଲ୍ଲୀଶ୍ରୀମେଳା ଚନ୍ଦନଯାତ୍ରା ବିଭିନ୍ନ ପ୍ରକାର ଯାତ୍ରା ଯେଉଁ କଳାକୃତି ନୃତ୍ୟ ହୁଏ ବାହାରୁ ଲୋକ ଯିବାଆସିବା କରି ସେଇଠି ଆନନ୍ଦ ପାଆନ୍ତି ଆମେ ସବୁ ଯାଇକି ବୁଲି ବୁଲି ବୁଲାବୁଲି କରିକି ଗଜଲକ୍ଷ୍ମୀ ପୂଜା ଦେଖିକି ଦଶଦିନ ହୁଏ ସେଇଠୁ ବୁଲିକି ଆସୁ ଘରକୁ ଫେରୁ